ଆମ ଭାରତରେ ଖାଇବା ହେଲା ଭାତ ଡ଼ାଲି ଶାଗ ଛୁଇଁ ଭଜା କଲରା ଭଜା ଆଉ ମଞ୍ଜା ରାଇ ଆଉ ଦେଶୀ କୁକୁଡ଼ା ନଈ ମାଛ ପଖାଳ ଭାତ ସୁଜୁନା ଶାଗ ଛୁଇଁ ଆଳୁ ତରକାରୀ ଆଉ ହେଲା କଲରା ପୋଡ଼ା ବାଇଗଣ ବିଲାତି ପୋଡ଼ା କଞ୍ଚା ଲଙ୍କା ଆଉ ଆମ୍ବୁଲ ଖଟା ପତର ପୋଡ଼ା କଦଳୀ ଭଜା ଆଉ ଚିଙ୍ଗୁଡ଼ି ମାଛ ମଞ୍ଜା ରାଇ ଚୂନା ମାଛ ନେଉଟିଆ ଶାଗ ପୋଖରୀ ମାଛ ଖାସି ମାଉଁସ ବିଲାତି ଖଟା ଏଇ ସବୁ ହେଲା ଆମର ଖାଇବା ଆଉ ଆଉ ଆମର ଚୂନା ମାଛ ପତର ପୋଡ଼ା ଆଉ ଆଳୁ ପୋଟଳ ତରକାରୀ ଏଇ ସବୁ ଆମ ଭାରତର ଖାଇବା ଆଉ ହେଲା ଲିମ୍ବ ଶାଗ କଲରା ବେସର ଭଜା ଦେଶୀ ପିଆଜ ଦେଶୀ ରସୁଣ ଆଳୁ ପତର ପୋଡ଼ା ଏଇ ଆମର ସବୁ ଖାଇବା